ଭଦ୍ରକ ଜିଲ୍ଲାର କିଛି ସ୍ଥାନୀୟ ଓ ଲୋକପ୍ରିୟ ଖେଳ ଗୁଡ଼ିକ ହେଲା ଯେପରି କି କ୍ରିକେଟ କବାଡ଼ି ଖୋ ଖୋ ପ୍ରତିବର୍ଷ ରଜ ସମୟରେ ଆମ ଏଇ ଆଖପାଖ ପାଞ୍ଚୋଟି ଗାଁ ବା ଗୋଟିଏ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ କବାଡ଼ି ପ୍ରତିଯୋଗିତା ହୋଇଥାଏ ସେଥିରେ ବିଭିନ୍ନ ଗାଁର ଭିନ୍ନ ଭିନ୍ନ ପାଞ୍ଚ ରୁ ଛଅଟି ଦଳ ଆସି ଅଂଶଗ୍ରହଣ କରିଥାନ୍ତି ଦିନ ତମାମ କବାଡ଼ି ପ୍ରତିଯୋଗିତା ଚାଲିଥାଏ ଓ ସେଥିରେ ଗୋଟେ ପରେ ଗୋଟେ ଦଳ ବିଜେତା ହୋଇ ଶେଷରେ ଶୀର୍ଷ ବିଜେତା ବା ସବୁଠାରୁ ଯିଏ ପ୍ରଥମ ଦଳ ଘୋଷଣା କରାଯାଏ ତାକୁ ଦେଖିବାକୁ ଅନେକ ଭିଡ଼ ଲାଗିଥାଏ ଓ ଲୋକଙ୍କ ମଧ୍ୟରେ ଅନେକ କୌତୂହଳ ମଧ୍ୟ ଆସିଥାଏ ଛୋଟରୁ ଆରମ୍ଭ କରି ବଡ଼ ବୁଢ଼ା ଲୋକ ଯାଏଁ ସମସ୍ତେ ଆସିଥାନ୍ତି ସେହି କବାଡ଼ି ପ୍ରତିଯୋଗିତା ଦେଖିବାକୁ ଓ ସେଇଟା ଆମ ଅଞ୍ଚଳରେ ବହୁତ ଲୋକପ୍ରିୟ ଏହା ବ୍ୟତୀତ ଆଜିକାଲି ଯୁବକମାନେ ବା ପିଲାମାନେ ଅଧିକାଂଶ କ୍ରିକେଟ ଖେଳିବାକୁ ଓ ଦେଖିବାକୁ ପସନ୍ଦ କରୁଛନ୍ତି ଆମର ଏଠାରେ ଶୀତ ଦିନରେ ଅନେକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହୋଇଥାଏ ଯେଉଁଠିକି ବିଭିନ୍ନ ଗାଁ ବା ସହରରୁ ଦଳ ଗୁଡ଼ିକ ଆସିଥାନ୍ତି ଓ ଆମର ରାତ୍ରି ସମୟରେ ନାଇଟ୍ ଟୁର୍ଣ୍ଣାମେଣ୍ଟ ସବୁ ହୋଇଥାଏ ସେଥିରେ ଖେଳି ଅଂଶ ଗ୍ରହଣ କରିଥାନ୍ତି ଓ ସେଥିରେ କିଛି ବିଜେତା ଉପବିଜେତାଙ୍କ ପାଇଁ ପୁରସ୍କାର ରାଶି ମଧ୍ୟ ରହିଥାଏ ଓ ସେହି ସବୁ ଖେଳ ଗୁଡ଼ିକ ଦେଖିବାକୁ ବେଶ୍ ଆକର୍ଷଣ ଲାଗିଥାଏ ଅନେକ ଗୁଡ଼ିଏ ଚୌକା ଛକା ଲାଗେ ଓ ଭିନ୍ନ ଭିନ୍ନ ଜାଗାରୁ ବିଭିନ୍ନ ପ୍ରକାର ଖେଳାଳି ସବୁ ଆସିଥାନ୍ତି ତାଙ୍କ ମାନଙ୍କର ଖେଳର ଯେଉଁ ଅଭିଜ୍ଞତା ଯେଉଁ ଦକ୍ଷତାର ସେମାନେ ପ୍ରଦର୍ଶନ କରନ୍ତି ତାକୁ ଦେଖି ବେଶ୍ ଖୁସି ଲାଗେ ଓ ସେଥିରୁ ମଧ୍ୟ ଅନେକ ପିଲା ପ୍ରୋତ୍ସାହନ ପାଇଥାନ୍ତି ଓ ସେମାନେ ମଧ୍ୟ ଜଣେ ଜଣେ ଭଲ ଖେଳାଳି ହେବେ ବୋଲି ଆଶା ମଧ୍ୟ ରଖିଥାନ୍ତି ଏହିସବୁ ଦ୍ୱାରା ବିଭିନ୍ନ ଅଞ୍ଚଳ ଓ ଆମ ଅଞ୍ଚଳ ମଧ୍ୟରେ ବନ୍ଧୁତ୍ୱର ସମ୍ପର୍କ ଗଢ଼ି ଉଠେ ଓ ଆମର କଳା ସଂସ୍କୃତି ପରମ୍ପରା ଓ ଭାବର ଆଦାନ ପ୍ରଦାନ ମଧ୍ୟ ଘଟିଥାଏ